ସାଧାରଣତଃ ଦୈନନ୍ଦିନ ଜୀବନରେ ପୁସ୍ତକ ପଢ଼ିବା ପାଇଁ ବହୁତ ଭଲ ଲାଗେ ତ ବ୍ୟଙ୍ଗ ଐତିହାସିକ ପୌରାଣିକ ସବୁ ପୁସ୍ତକ ଭିତରେ ପୌରାଣିକ ବହି ହେଉଛି ଆମର ରାମାୟଣ ରାମାୟଣ ପଢ଼ିବା ପାଇଁ ବହୁତ ଭଲ ଲାଗେ କାରଣ ରାମାୟଣରେ ରାମ ଲକ୍ଷ୍ମଣ ସୀତା ହନୁମାନ ସେମାନଙ୍କର ମାନେ ରାମଙ୍କର ଯେଉଁ ପ୍ରକାର ପିତୃ ପିତୃ ସତ୍ୟ ପାଳନ କରିକି ରାମ ବନବାସ ଯିବା ଏତେ କଷ୍ଟ ସହିବା ମାନେ ଭାବିଲେ ସେ କଥା ମାନେ ସେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ମାନେ ସେତିକି ଭକ୍ତି ବି ପଳାଇ ଆସେ ମନରେ କି ପିତୃ ସତ୍ୟ ପାଳନ କରିବା ପାଇଁ ଚଉଦ ବର୍ଷ କାଳ ଜଣେ ମାନେ ପୁତ୍ର ବନବାସ ଗଲେ ତ ପିତୃ ସତ୍ୟ ପାଳନ କରିବା ପାଇଁ ଯାଇଥିଲେ ସେତିକି ତାଙ୍କର ବି ପିତୃ ମାତୃ ସମସ୍ତଙ୍କ ପାଇଁ ଭକ୍ତି ସମସ୍ତଙ୍କ ପାଇଁ ଭଲ ପାଇବା ଥିଲା ତା' ଦେହରେ ଲକ୍ଷ୍ମଣ ବି ତ ଭାତୃ ଭକ୍ତ ହୋଇକି ରାମଙ୍କ ସହିତ ଘର ଛାଡ଼ିକି ସିଏ ବି ବନବାସ ଯାଇଥିଲେ ତା'ପରେ ବି ଭରତ ବି ସେଇ ଭାତୃ ଭାତୃ ଭକ୍ତ ହୋଇ ସେ ସେତିକି ମାନେ ତାଙ୍କର ଭାଇଙ୍କ ପ୍ରତି ଏତେ ଭୋଗ ପାଇବା ଏତେ ସ୍ନେହ ଶ୍ରଦ୍ଧା ଥିଲା ଯେ ସିଏ ସିଂହାସନରେ ନ ବସି ରାମଙ୍କର ପାଦୁକା ଧରିକି ପାଦୁକା ପୂଜା କରିଥିଲେ ଚଉଦ ବର୍ଷ କାଳ ଭାବିଲେ କେମିତି ଲାଗେ ଆଉ ସେଥିପାଇଁ ରାମାୟଣଟା ବହୁତ ବହୁତ ଭଲ ଲାଗେ ଆଉ ସୀତା ବି ସିଏ ବି ମାନେ ଜଣେ ରାଜା ରାଜାଙ୍କ ଝିଅ ହୋଇକି ରାଜନନ୍ଦିନୀ ହୋଇକି ସିଏ ବି ଆସିକି ତାଙ୍କ ସ୍ୱାମୀଙ୍କ ସହିତ ସେଇ ବନବାସ ଯିବା ସେଠୁ ସେ ପୁଣି ଗୋଟେ ରାକ୍ଷାସ ନଗରୀରେ ଯାଇକି ରହିବା କେତେ କଷ୍ଟ କେତେ କଷ୍ଟ ସମସ୍ତେ ସହିଛନ୍ତି ଯେଉଁଟାକି ମାନେ କଳ୍ପନା ବି କରିହେବନି ତ ଏହିଗୁଡ଼ା ସବୁ ଛୋଟ କଥା ନୁହେଁ ସବୁ ସବୁ ବହି ତ ଭଲ ଲାଗେ କିନ୍ତୁ ରାମାୟଣଟା ମାନେ ଯେତେ ପଢ଼ିଲେ ବି ଇଚ୍ଛା ହୁଏ ଆହୁରି ପଢ଼ିବା ପାଇଁ ଆହୁରି ପଢ଼ିବା ପାଇଁ ବହୁତ ବଢ଼ିବା ପାଇଁ ଇଚ୍ଛା ହୁଏ ତା'ପରେ ବି ହନୁମାନଙ୍କର ସେଥିରେ ମାନେ ସବୁଠୁ ବଡ଼ ଅବଦାନ ସିଏ ରାମଙ୍କର ଭକ୍ତ ହେଇକି ମା' ସୀତାଙ୍କୁ ତାଙ୍କର ମା' ବୋଲିକି ସିଏ ସୀତାଙ୍କ ପାଇଁ ଯେତେ କଷ୍ଟ କରିଛନ୍ତି ସାତ ସମୁଦ୍ର ପାର ହୋଇକି ଯାଇ ପୁଣି ସୀତାଙ୍କୁ ସେଠି ଠାବ କରି ପୁଣି ଆସି ରାମକୁ କହି ମାନେ ସିଏ ଛୋଟିଆ କଥା ନୁହେଁ ସେ କଥା ସବୁ ପଢ଼ିଲେ ଯେତେ ଯେତେ ପଢ଼ିଲେ ବି ସେତେ ସେତେ ନୂଆ ଲାଗେ ସେ ବହି ପଢ଼ିଲେ ବି ମାନେ ବହି ସରେନି ଯେମିତି ଲାଗେ ଆଉ ସେଠି ବି ଆମର ସୁଗ୍ରୀଭ ସୁଗ୍ରୀଭ ବାଳୀ ଏମାନେ ସବୁ ବାଳୀ ତ ମାନେ ବାଳୀକୁ ରାମ ଯେତେବେଳେ ସୁଗ୍ରୀବଙ୍କ ପ୍ରତି ଅନ୍ୟାୟ କରୁଥିଲେ ତାଙ୍କୁ ରାମ ତାଙ୍କୁ ଦଣ୍ଡ ବି ଦେଇଥିଲେ ତ ସୁଗ୍ରୀବଙ୍କ ପରି ଜଣେ ବନ୍ଧୁ ବି ପାଇଥିଲେ ଏଗୁଡ଼ା ସବୁ ଛୋଟ କଥା ନୁହେଁ ସେଠି ଆମର ବିଭୀଷଣ ତାଙ୍କର ସାଥ ଦେଇଥିଲେ ବିଭୀଷଣ ସେ ମାନେ ଲଙ୍କା ପରି ନଗରରେ ମାନେ ସବୁ ରାକ୍ଷାସଙ୍କ ଗହଣରେ ପୁଣି ବିଭୀଷଣଙ୍କ ପରି ଜଣେ ଭକ୍ତ ଏମିତି ମାନେ ଏତେ ସଚ୍ଚୋଟ ଏତେ ନିଷ୍ଠାପର ବ୍ରାହ୍ମଣ ଜଣେ ସେଠି ବି ମିଳିଥିଲେ ତା'ପରେ ରାବଣ ବି ମାନେ ରାକ୍ଷାସ ହେଲେ ବି ସିଏ ଆସିକି ସିଏ ଜାଣିଛନ୍ତି ମାନେ ରାମଙ୍କ ହାତରେ ତାଙ୍କର ମୃତ୍ୟୁବରଣ ହବ କିନ୍ତୁ ସିଏ ପୁଣି ଆସିକି ଆମର ସେତୁ ବନ୍ଧକୁ ପ୍ରତିଷ୍ଠା କରିଥିଲେ ଏଇସବୁ ମାନେ ସବୁ ଓ ଶିଖିଲା ପରିକା ବିଷୟ ବହୁତ ଶିଖିବାକୁ ଅଛି ବହୁତ ଶିକ୍ଷଣୀୟ ଜିନିଷ ରାମାୟଣରେ ହିଁ ମିଳେ ଆଉ ପିତୃ ପିତୃମାତୃ ସତ୍ୟ ପାଳନ କରିବା ପାଇଁ ଗଲେ ରାମ ତ ଭାତୃ ମାନେ ଭାଇଙ୍କ ପ୍ରତି ସେତିକି ଭଲ ପାଇବା ଥିଲା ବୋଲିକି ଲକ୍ଷ୍ମଣ ତାଙ୍କ ସହିତ ରହିଲେ ଆଉ ଆମର ସୀତା ବିି ସିଏ ବି ସ୍ୱାମୀଙ୍କ ପ୍ରତି ସେତିକି ଭଲ ପାଇବା ରହିଲା ବୋଲି ସିଏ ବି ତାଙ୍କ ସାଙ୍ଗରେ ସାଙ୍ଗ ଛାଡ଼ିନଥିଲେ ସିଏ ବି ଯାଇକି ବନବାସରେ ରହିଲେ କେତେ କଷ୍ଟ ପାଇଲେ ଆଉ ସେଥିପାଇଁ ରାମାୟଣଟା ବହୁତ ପ୍ରିୟ ବହୁତ ପ୍ରିୟ ସମସ୍ତଙ୍କର ମୁଁ ପ୍ରାୟ ମୋର ବୋଲି ଭାବୁନି ପ୍ରାୟ ରାମାୟଣ ସମସ୍ତେ ବହୁତ ପଢ଼ିବା ପାଇଁ ବହୁତ ଭଲ ପାଆନ୍ତି ଆଉ ମୁଁ ତ ମାନେ ଯେତେ ପଢ଼ିଲେ ବି ମୋତେ ନୂଆ ନୂଆ ଲାଗେ ଆଉ ପୁଣି ଥରେ ପଢ଼ିବା ପାଇଁ ଇଚ୍ଛା ହୁଏ